ମୋର ନାମ ନିବେଦିତା ନାୟକ ମୁଁ ପ୍ରିୟା ହୋଟେଲକୁ ଏକ ଚିକେନ ମିଲ୍ ଅର୍ଡ଼ର କରିଥିଲି କିନ୍ତୁ ମୋର ଚିକେନ ମିଲ୍ ଆସିବା ପରିବର୍ତ୍ତେ ସାଧା ମିଲ୍ ଆସିଛି ଚିକେନ ମିଲ୍ ର ପଇସା ନେଇଛନ୍ତି ମୁଁ ବର୍ତ୍ତମାନ କିପରି ଭାବରେ ମୋର ମିଲ୍ ପାଇପାରିବି ନଚେତ ମୋର ପଇସା ମୋତେ ଫେରସ୍ତ ମିଳିପାରିବ